ହେଲୋ ହଁ ମ୍ୟାମ୍ କୁହନ୍ତୁ ମୁଁ ଆପଣଙ୍କର କି ସାହାଯ୍ୟ କରିପାରିବି ହଁ ଖାଲି ଅଛି ବଡ଼ ଛୋଟ ଦୁଇଟା ଅଛି ଆପଣଙ୍କର କୋଉ ସାଇଜ୍ ଦରକାର ଥିଲା ବଡ଼ ଷ୍ଟଲ୍ ହଉ ଠିକ୍ ଅଛି କେତେଟା ନେବେ ଗୋଟେ ଦୁଇଟା ଆଉ ଅଧିକ ଗୋଟେ ହଉ ଠିକ୍ ଅଛି ଆପଣ ଆସନ୍ତୁ ଦେଖିବେ ଆମର ସହର ସହର ଭିତରେ ଅଛି ବସ୍ ଷ୍ଟାଣ୍ଡ୍ ପାଖରେ ଅଛି ଆପଣଙ୍କର ବିଜନେସ୍ ବହୁତ ଭଲ ଚାଲିବ ରୋଡ୍ ସାଇଡ୍ରେ ଅଛି କୌଣସି ଅସୁବିଧା ହେବ ନାହିଁ ହଁ ହଁ ସେଠି ବସ୍ ଷ୍ଟାଣ୍ଡ୍ ପାଖରେ ଅଛି ନା ଆମର କଲେଜ୍ ଝିଅମାନେ ସବୁ ସେପଟେ ଯିବା ଆସିବା କରନ୍ତି ସେଠି ପାର୍ଲର୍ ଦେଲେ ବହୁତ ଭଲ ହେବ ଆପଣଙ୍କର ବିଜନେସ୍ ବହୁତ ଭଲ ଚାଲିବ ଆପଣ ଯଦି ଇଲେକ୍ଟ୍ରି ବିଲ୍ ଦେବେ ତାହେଲେ ଆପଣଙ୍କୁ ଘରଭଡ଼ା ଷ୍ଟଲ୍ ଭଡ଼ା ତିନି ହଜାର ଦେବାକୁ ପଡ଼ିବ ଆଉ ଆମେ ଯଦି ଦେବୁ ଇଲେକ୍ଟ୍ରି ବିଲ୍ ତାହେଲେ ଆପଣଙ୍କୁ ଚାରି ହଜାର ଦେବାକୁ ପଡ଼ିବ ହଁ ପାଣି ଲାଇଟ୍ ସବୁ ସୁବିଧା ଅଛି କୌଣସି ପ୍ରକାର ଅସୁବିଧା ନାଇଁ ଆପଣ ଆସିଲେ ଦେଖିବେ ଆପଣ କୋଉଠି ଷ୍ଟଲ୍ ନେବେ କ'ଣ ହଁ ବସଷ୍ଟାଣ୍ଡରେ ଅଛି ଆପଣ କୋଉ କୋଉ ଡିଷ୍ଟ୍ରିକ୍ଟର ଆପଣ ବାହାରୁ ଆସି ଏଠି ଷ୍ଟଲ୍ ଭଡ଼ା ନେବେନା ଆପଣ ଏଠିକାର ଷ୍ଟଲ୍ ତ ଆମର ଘର ମଧ୍ୟ ଅଛି ଆପଣ ଯଦି ଚାହିଁବେ ଘର ଭଡ଼ା ମଧ୍ୟ ଆମେ ଦେଇପାରିବୁ ସେଟା ତିନି ହଜାର ହଁ ଘରଭଡ଼ା ଘରଟା କେବଳ ରହିବା ପାଇଁ ଷ୍ଟଲ୍ରେ ଆପଣ ବିଜନେସ୍ କରୁଛନ୍ତି ସେଥିରେ ଲାଭ ପାଇବେ ତ ଷ୍ଟଲ୍ ପାଇଁ ବି ତିନି ହଜାର ଦେବାକୁ ପଡ଼ିବ ନା ଘରେ ଲାଇଟ୍ ଅଛି ବାଥରୁମ୍ ପାଣି ପୁଣା ସବୁ ସୁବିଧା ଅଛି ଘର ପାଇଁ ମଧ୍ୟ ତିନି ହଜାର ଦେବାକୁ ପଡ଼ିବ ହଁ ମ୍ୟାମ୍ ଆପଣ ଆସନ୍ତୁ ଦେଖିକି ଯିବେ